ଯେତେବେଳେ କାମ ଫାମ କିଛି ଥିବ ନାଇଁ ମୁଇଁ ଟାଇମ ୱେଷ୍ଟ କରୁଛି ଫ୍ରିଫାୟାର୍ ଖେଲିକିରି ମାନେ ସାଙ୍ଗସାଥି ବ୍ୟାଟ ବଲ୍ ଖେଲିକିରି ବଗିଚାରେ ପାଣି ଦେଉଥିମି ଘର ଘର ପାଣି ଭରୁୁଛି ପାହାଡ଼ ଯାଉଛି ପାହାଡ଼ ଯାଇକିରି ପୁଣି କାଠ ମାଠ କିଛି ଆଣୁଛି ମାନେ ଟାଇମ ୱେଷ୍ଟ କରୁଛି ସେଇଟା ମାନେ ସାଙ୍ଗ ସାଥେ ବୁଲିବି ଏଇଠି ଯିବି ପେଟ୍ରୋଲ ପକାଇବି ଏହି ଗାଡ଼ିରେ ପେଟ୍ରୋଲ ପକାଇବୁନି ଏଇଠି ଉଠି ବୁଲିବି ଏହି ଘର ଏହି ଘର ସେମିତି ସେମିତି ବୁଲପାରୁଛି ସେ ସେଇଟା ଦେଇକିରି ଆଉ ସାଙ୍ଗ ସାଥି ସେମାନେ ଗେମ୍ ଖେଳିବି ଗେମ୍ ଖେଳିବ ମଜା ଗୋଟେ ତାଙ୍କ ଘରେ ଯେ ବି ଯାଇ ଟିଭି ଦେଖିବି କେତେ କଲେ କେତେବେଲେ ତାସ ମିଶା ଖେଳୁଛି ଯେ ତାସ୍ ଖେଳୁଛି ମ୍ୟାଚିସ୍ ମ୍ୟାଚିସ୍ ଖୋଳର ଖେଳୁଛି ଆଉ ସ୍କୁଲ ଘର ଯାଇ ବ୍ୟାଟ ବଲ ଖେଲୁଛି ତୁମର ବାଟି ଖେଲୁଛି କ୍ରିକେଟ ଫୁଟବଲ୍ ଆଉ ସେଗୁଡ଼ାକ ମାନେ ବହୁତ ଜିନିଷ ଅଛି ଯେ ଏମତି ଏମତି ଆଉ